ଆମ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ ଅଛି ଯେଉଁଠାରେ କିି ରାଣୀପୁର ଖରିଆଲ କାମୁଡ଼ା ପାହାଡ଼ ଭୀମଡୁଙ୍ଗରି ଇତ୍ୟାଦି ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ଅଛି ସେଠାରେ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଗ୍ରାମରୁ ଲୋକମାନେ ଆସି ସେଠାରେ ଅନୁଭବ କରନ୍ତି ଏବଂ ସେହି ଲେଣ୍ଡମାର୍କ ବା ପର୍ଯ୍ୟଟନର ବିଭିନ୍ନ ପ୍ରକାର ଇତିହାସ ସଂସ୍କୃତି ଆଗକାଳର ଅନୁଦାନ ଅବଦାନ ରହିଛି ଏବଂ ପ୍ରାଚୀନ ଜିନିଷର ଇତ୍ୟାଦି ରହିଛି ସେଥିପାଇଁ ସେହି ବଲାଙ୍ଗୀର ଡିଷ୍ଟ୍ରିକ୍ଟକୁ ବଲାଙ୍ଗୀର ଜିଲ୍ଲାକୁ ବିଭିନ୍ନ ଲୋକ ଆସିଥାନ୍ତି